ମାଛଧରାକୁ ବୃତ୍ତି ଭାବରେ ଭଲ ଏବଂ ସହଜ କରିବା ପାଇଁ ସରକାରଙ୍କଠାରୁ ତାଲିମ୍ ତଥା ମାଛକୁ କିପରି ଚାଷ କରିବା କେଉଁ ପ୍ରକାରର ପୋଖରୀ ରେ ରଖିବା କିମ୍ବା କେଉଁ ପ୍ରକାରର ଦାନା ଦେଲେ ମାଛ ବୃଦ୍ଧି ହେବ ଏବଂ ଚାଷୀକୁ ଲାଭ ଯୋଗାଇବ ସେହି ସହାୟତା ତଥା ଆର୍ଥିକ ସହାୟତା ଋଣ ବା ଲୋନ୍ ଦ୍ୱାରା କରାଇ ଚାଷକୁ ବୃଦ୍ଧି କରାଇହେବ ଏବଂ ମାଛ ଭଲ ବୃଦ୍ଧି କଲେ ଚାଷୀକୁ କିପରି ଆର୍ଥିକ ସୁବିଧା ହେବ ଯେଉଁଥିରେ ସେ ତା'ର ଋଣ ଶୁଝି ନିଜ ପାଇଁ କିଛି ଲାଭ ବି ବାହାର କରିପାରିବ